ମୋର ଗୋଟିଏ ଛୋଟ ବାଗିଚାଟିଏ ଅଛି ସେଥିରେ ମୁଁ ବିଭିନ୍ନ ପ୍ରକାର ଫୁଲ ଗଛ ଯେପରିକି ଗୋଲାପ ସେବତୀ ମନ୍ଦାର ଟଗର ମଲ୍ଲୀ ରଜନୀଗନ୍ଧା ଚମ୍ପା ଗେଣ୍ଡୁ ଲଗାଇଛି ବେଶ୍ ଆକର୍ଷଣୀୟ ହୋଇଥାଏ ଏବଂ ଆନନ୍ଦିତ ଲାଗେ ବିଭିନ୍ନ ପ୍ରକାର ଫଳ ପନିପରିବା ଗଛ ମଧ୍ୟ ଲଗାଇଛି ଯେପରିକି ଆମ୍ବ ପଣସ ପିଜୁଳି କଦଳୀ ଭଣ୍ଡା ବାଇଗଣ ଟମାଟୋ ଲଙ୍କା ଯାହାଦ୍ଵାରାକି ମୁଁ ବିନା ସାରରେ ଭଲ ପରିବା ଲଗାଇ ଖାଇ ସୁସ୍ଥ ରହିଥାଏ